ମୁଁ ଯେଉଁ ଜ୍ୟାକେଟ୍ଟା କିଣିଥିଲି ତାର ସୂତା ବାହାରିଗଲାଣି ରଙ୍ଗ ବି ଛାଡ଼ିଗଲାଣି ଏବଂ ତାର ଯେଉଁ ବଟନ୍ ଯେଉଁ ସେକ୍ସନ୍ଟା ଦେଇଥିଲା ସେଇଟା ମଧ୍ୟ ଛିଡ଼ିଗଲାଣି କେଉଁଠି ପଡ଼ିଗଲା ଖୋଜିକି ବି ପାଉନି ଆଉ ଚେନ୍ଟା ବି ଢିଲା ଲାଗୁଛି କେତେବେଳେ ଲାଗୁଛି କେତେବେଳେ ଲାଗୁନି ଆଉ ଦାମ୍ ବି ବହୁତ ନେଇଗଲେଣି ଆଉ ଏଇଟା ମୋତେ ଆଉ ଏବେ ଭଲ ବି ଲାଗୁନି ୟାକୁ ଭାବୁଛି ଏକ୍ସଚେଞ୍ଜ ବି କରିଦେବି ନହେଲେ ଗୋଟେ ଆଉ ଗୋଟେ ନୂଆ କିଣିନେବି